ମୁଁ ଏବେ ଏଇ ଚାରିଦିନି ପୂର୍ବରୁ ମୁଁ ଘଟଗାଁ ତାରିଣୀ ଦର୍ଶନ କରିବାକୁ ଯାଇଥିଲି ଯାଇଥିଲି ଯେ ମୁଁ ସବୁବେଳେ ସେଇ ଝରକା ପାଖରେ ବସେ ମୋତେ ଟିକେ ଟିକେ ଇଏ ହେଲେ ବାନ୍ତିଫାନ୍ତି ଦେଖାଏ ଇଏ କରେ ସେଇଥିପାଇଁ ଝରକା ପାଖାପାଖି ସିଟ୍ ଦେଖିକି ମୁଁ ଯାଏ ଯାଏ ଏଇଥର ଗଲି ଯାଇକି ତାରିଣୀଙ୍କ ପାଖରେ ଆଳତୀ ଥିଲା ଏଣେତେଣେ ମନ୍ଦିରଫନ୍ଦିର ପରିକ୍ରମା କରିକି ଠାକୁରଙ୍କୁ ଇଏ କରିକି ହେଠୁ ଭୋଗରାଗ ଲଗେଇଲି ଭୋଗରାଗ ଲଗେଇକି ହେଟୁ ତାପରେ ମୋର ହେଟୁ ଜଣେ ସାଙ୍ଗ ଦେଖା ହେଲା ଦେଖା ହେଲା ପରେ ତା ସାଙ୍ଗରେ ହେଟୁ ଅଧ ଘଣ୍ଟେ ଖଣ୍ଡେ ରହିଲୁ ଘରକୁ ଆସିବା ପାଇଁ ଯେଉଁଠି ଯାହା ଭୋଗରାଗ କିଣାକୁଣି ମୁଁ କେବଳ ବସ୍ ବ୍ୟତୀତ ଯେଉଁଠି ଫାଙ୍କା ଦେଖିମି ଝରକା ପାଖ ନହେଲେ ମୋର ଟିକେ ବାନ୍ତି ଦେଖାଏ ବୋଲି ମୁଁ ସେଇଥି ପାଇଁ ଝରକା ପାଖ ବସିଥିଲି ତାପରେ ଆସିନୁ ସାଙ୍ଗ ହେଇକି ସେ ମୋ ସାଙ୍ଗ ବି ଆସିଲା ସେଇଥିରେ ଆଉ କିଛି ଭୋଗରାଗ ଘର ପାଇଁ ଧରିକି ଏମିତି ଆଜ୍ଞା ତାରିଣୀ ଚାରିଦିନି ପୂର୍ଵରୁ ବୁଲିବୁଲା କି ଆସିଛି ଆଉ ରହିଲି ଆଜ୍ଞା